ଆମର ଭାରତରେ ଆମର ଜଗତସିଂହପୁର ଜିଲ୍ଲାର ଆମର ଅଛି ରାହାମା ନରୁଆ ମଣିଜଙ୍ଗା ସବୁ ଅଛି ଡାକ୍ତରଖାନା କିନ୍ତୁ ଇଏ ମେଡ଼ିକାଲ ଛୋଟ ମେଡ଼ିକାଲ ଏଇ ଡକ୍ଟରମାନେ ଅଛନ୍ତି ଆଉ ପ୍ରଫେସର୍ ନୁହନ୍ତି ଏ ଡକ୍ଟର ସବୁ ଅଛନ୍ତି ଆଉ ଆଉ ସ୍ୱାସ୍ଥ୍ୟ ସେବା ବି ଭଲ ଚାଲିଛି ଅଲଗା ରାଜ୍ୟ ଦେଶ ତୁଳନାରେ ଆମର ଏଠି ଭଲ ଚାଲିଛି ଜିଲ୍ଲାସ୍ତରରେ ବି ଆମର ଜଗତସିଂପୁର ଅଛି ଗୋଟେ ମେଡ଼ିକାଲ ସେଠି ସବୁ ଚିକିତ୍ସା ମାନେ ଆମର ସବୁ ପରୀକ୍ଷା ପରୀକ୍ଷା ଇଣ୍ଡୋସ୍କୋପି ଏଗୁଡ଼ା ସବୁ ମାଗଣା ହେଉଛି ଆଉ ସରକାର ବି ଯୋଗେଇ ଦେଇଛନ୍ତି ଆମର ନିରାମୟ ଆମର ଯେଉଁ ମେଡ଼ିସିନ୍ ମାଗଣା ଏମିତି ସବୁ ହେଉଛି ଆଉ ଅଲଗା ଦେଶ ତୁଳନାରେ ଆମ ଭାରତରେ ଭଲ ସବୁ ସେବା ଆଉ ସ୍ୱାସ୍ଥ୍ୟ ସେବା ଭଲ ଅଛି କିନ୍ତୁ ତା' ଛଡ଼ା ଆମର ଯେଉଁ କଟକ କଟକରେ ଆମର ଯେଉଁ ଏସ୍ ସି ବି ଡକ୍ଟରଖାନା ତାପରେ ଆମର ଭୁବନେଶ୍ୱରରେ କିମ୍ସ ଏମ୍ସ ଏସବୁ ଅଛି ରହିଛି ସେଠି ସବୁ ବଡ଼ ବଡ଼ ପ୍ରଫେସର୍ ଅଛନ୍ତି ପ୍ରଫେସର୍ ପି ଜି ପିଲା ଯେଉଁ ସବୁ ଶିଖୁଛନ୍ତି ଡାକ୍ତରୀ ପଢ଼ୁଛନ୍ତି ସବୁ ସେମାନେ ଅଛନ୍ତି ସେଠି ଭଲ ଚିକିତ୍ସା ସବୁ ଚାଲିଛି ତା' ଛଡ଼ା ଆମର ସବୁ ଇଏ ଅଲଗା ଇଏରେ ଆମର ହାଇଦ୍ରାବାଦ ମୁମ୍ବାଇ ସେଠି ସବୁ ଚେନ୍ନାଇ ସେଠି ସବୁ ଭଲ ଡକ୍ଟର ସେଠି ସବୁ ଭଲ ପଦ୍ଧତିରେ ସବୁ ଚିକିତ୍ସା ଚାଲିଛି ଭଲ ପଦ୍ଧତିରେ ଆଉ ବାହାରୁ ବି ଭାରତ ବାହାରୁ ବି ଲୋକ ଇଂଲଣ୍ଡର ଆରବ ଫାରବ ଲୋକ ସବୁ ସେଠି ଚିକିତ୍ସା ମାନେ ପଇସା ତାଙ୍କର ସେଠି ଅଧିକ ନା ଆମ ଭାରତରେ କିନ୍ତୁ କମ ପଇସାରେ ଭଲ ଚିକିତ୍ସା କରାଯାଉଛି ସେଠୁ ଲୋକ ବି ଆସି ଆମର ଏଠି ଆମ ଓଡ଼ିଶାରେ ଉପକୃତ ହେଉଛନ୍ତି ଆମ ଭାରତରେ ଉପକୃତ ହେଉଛନ୍ତି ବହୁତ କମ ପଇସାରେ ଭଲ ଚିକିତ୍ସା ଚାଲିଛି ଆଉ ଯଦି ଏମିତି ହୁଅନ୍ତା ଆମର ପଇସା ଯଦି ମାନେ ପରିଷ୍କାର ପରିଚ୍ଛନ୍ନ ଟିକେ ଆହୁରି ଭଲ ହୁଅନ୍ତା ତାହେଲେ ଆମେ ବହୁତ ଉପକୃତ ହୁଅନ୍ତୁ ତା' ଛଡ଼ା ଆମର ଯେଉଁ ବହୁତ ଶୃଙ୍ଖଳିତ ଆମ ଭାରତରେ ଲୋକଗୁଡ଼ିକ ବହୁତ ଶୃଙ୍ଖଳିତ ଆମର ଲାଇନ ଧାଡ଼ିରେ ଠିଆ ହେବେ ଧାଡ଼ିରେ ଠିଆ ହେବେ ଶୃଙ୍ଖଳିତ ବହୁତ ଆଉ ତା' ଛଡ଼ା ଆମର ଯଦି ଯେଉଁ ଛୋଟ ଛୋଟ ଡାକ୍ତରଖାନା ରହୁଛି ସବୁ ଆମର ନରୁଆ ରାହାମା ମଣିଜଙ୍ଗା ଏସବୁରେ ଜଗତସିଂହପୁରରେ ଏସବୁରେ ଯଦି ଆମର ଭଲ ପ୍ରଫେସର ଯଦି ମଗା ହୁଅନ୍ତେ ପ୍ରଫେସର୍ ଯଦି ରୁହନ୍ତେ ତାହେଲେ ଆହୁରି ଲୋକ ଉପକୃତ ହୋଇପାରନ୍ତେ ତେଣୁକରି ଡାକ୍ତର ଆଉ ନର୍ସଙ୍କ ବ୍ୟବହାର ବି ବହୁତ ଭଲ ଆମର ଭାରତରେ ଅଲଗା ରାଜ୍ୟ ଦେଶ ତୁଳନାରେ ଆମ ଭାରତରେ ବହୁତ ଲୋକଙ୍କର ବ୍ୟବହାର ବହୁତ ଭଲ ନର୍ସମାନଙ୍କର ଡାକ୍ତରମାନଙ୍କର ଆଉ ସବୁ ଭଲ ତେଣୁ କମ ପଇସାରେ ସବୁ ଆମେ ଉପକୃତ ବହୁତ ହେଇପାରୁଛୁ ଅଲଗା ଦେଶ ତୁଳନାରେ